ମୋର ଯେଉଁ ଦିନ ଛୁଟି ହୁଏ ତ ମୁଁ ପ୍ରାୟ ଶିବ ମନ୍ଦିର ପାଖରେ ଯେଉଁ ଜଳୀୟ ଅଞ୍ଚଳ ଅଛି ମୁଁ ସେଇଠି ଯାଏ କାରଣ ସେଇଠି ବହୁତ ଭଲ ପ୍ରକାର ପାହାଡ଼ ଅଛି ପାହାଡ଼ରେ ପୁଣି ଆଉ ଶୀତଳ ଅଞ୍ଚଳ ଅଛି ଶୀତଳ ଅଞ୍ଚଳରେ ବସିକି ପିକନିକ୍ କରିବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ସେହି ଯାଗାରେ କାହିଁକିନା ପକ୍ଷୀ ପକ୍ଷୀ ଗୁଡ଼ାକ ପଶୁ ଗୁଡ଼ାକ ଦେଖାଯାଆନ୍ତି ଏବଂ ସେହି ଯାଗାରେ ହିଁ ମୋତେ ବହୁତ ଭଲ ଲାଗେ କାରଣ ସେହି ଯାଗା କିଛି ଶୂନ୍ଶାନ୍ ଯାଗା ରୁହେ ଯେଉଁଥିରେ ମୁଁ ନୀରବତା ଫିଲ୍ କରେ ଏବଂ ନୀରବତା ଗ୍ରହଣ କରେ ନୀରବତା ରହିଲେ ମୋତେ ବହୁତ ଭଲ ଲାଗେ ମୋ ଫ୍ୟାମିଲି ପରିବାର ସାଙ୍ଗେ ଯାଏ ଫ୍ୟାମିଲି ପରିବାର ସାଙ୍ଗେ ଗଲେ କ'ଣ ହୁଏ ନା ସେଇଠି ଯେଉଁ ପାଣି ପବନ ଯେଉଁଟା ମିଳେ ସେହି ପାଣି ପବନ ଦ୍ୱାରା ମୋତେ ପଯେଟିଭ୍ ମେହ୍ସୁସ୍ ହୁଏ ଏବଂ ପଯେଟିଭ୍ଟା ଗ୍ରହଣ କରେ କାରଣ ମୁଁ ଯେଉଁ ବାରମାସ ବା ଯେଉଁ ବର୍ଷଟା ମୁଁ ରୁହେ ସେହି ବାରମାସ ମୋର କାମ ହିଁ କାମ ଥାଏ ଯେଉଁ କାମରେ କି ମୁଁ ନିଜକୁ ଭିତରେ ବୁଡ଼ିକି ରହିଥାଏ ତ ମୁଁ ଭଲ ପାଏ ପିକନିକ୍ କରିବା ପାଇଁ ତ ପିକନିକ୍ କରିବାକୁ ହେଲେ ଯେଉଁ ଶିବ ମନ୍ଦିର ପାଖରେ ଯେଉଁ ଜଙ୍ଗଲ ଅଛି ବା ଯେଉଁ ପାହାଡ଼ ଅଛି ସେହି ପାହାଡ଼ ସେହି ପାହାଡ଼କୁ ଯାଇକି ମୁଁ ପ୍ରତି ମାସର ଏବଂ ଗୋଟିଏ ହୋଲିଡ଼େରେ ଯାଏ ଯେଉଁ ହୋଲିଡ଼େରେ କି ମୁଁ ନିଜ କାମ ବା ଟାଇମ୍ ବାହାର କରି ସେହି ଯାଗାକୁ ଯାଇ ପିକନିକ୍ କରିବାପାଇଁ ଭଲ ପାଏ